ମୋର ଘର ପାଖରେ ମୋ ଘର ପାଖରେ ଗୋଟେ ଡ୍ରଇଂ ପେନ୍ ବ୍ରଶ୍ କଲର୍ କପି ଖାତାଗୁଡ଼ିକ ସବୁ ସେ ଯେତେ ବିି ସବୁ ଜିନିଷ ବିକ୍ରି ହୁଏ ପେନ୍ସିଲ୍ କଟର୍ ସାର୍ପ୍ନର୍ ସ୍କେଲ୍ ରାଉଣ୍ଡର୍ କମ୍ପାସ୍ ସବୁ ଜିନିଷ ସେଇଠି ଆମ ଘର ପାଖରେ ଗୋଟେ ଦୋକାନ ଅଛି ସେଇଠି ସବୁ ବିକ୍ରି ହୁଏ ଆଉ ସେଇଠି ମୁଁ ସେଇଠି ମୁଁ ମୋତେ ମୋର କଳା ହେଉଛି ମୋତେ ପେଣ୍ଟିଂ କରିବା ବହୁତ ମୁଁ ଭଲପାଏ ମୁଁ ଆମ ଘର ପାଖରେ ଯେ ଦୋକାନ ଅଛି ମୁଁ ସେ ମୁଁ ସେହି ଦୋକାନକୁ ଯାଏ ବ୍ରସ୍ ଭଲ ଭଲ ବ୍ରସ୍ ଦେଖିକି ଆଣେ ଭିନ୍ନ ଭିନ୍ନ ପ୍ରକାରର ମୁଁ ସେଇଠି କଲର୍ ନେଇକି ଆସେ କ୍ରାଫ୍ଟ ମୁଁ ସେହି ସବୁ ଆଣିକି ଘରେ ତାକୁ ଭଲ୍ସେ ମୁଁ ଡ୍ରଇଂ କରେ ମୋତେ ଡ୍ରଇଂ କରିବା ବହୁତ ଭଲ ଲାଗେ ଆଉ ଆମ ଘର ପାଖରେ ଏ ଦୋକାନ ଅଛି ସେଇ ପାଇଁ ମୋତେ ବହୁତ ସୁବିଧା ହୁଏ ଆଉ ସବୁ ଜିନିଷ ମୋତେ ଏଇଠି ମୁଁ ନେଇପାରେ ଆଉ ମୋତେ ଦୁରିଆ ଯିବାକୁ ପଡ଼େନି ଆଉ ମୁଁ ଭଲ ଇଏ ମୋତେ କଡ଼ାରେ ସେହି ଡ୍ରଇଂ କରିବା ହିଁ ବହୁତ ଭଲ ଲାଗେ ଆଉ ସେହି ସାମଗ୍ରୀଗୁଡ଼ିକ ମୁଁ ଏଇଠି ଯାଇକି ମୁଁ ନେଇଆସେ ଆଉ ମୋତେ ସୁବିଧା ହୁଏ ଘର ପାଖରେ ଅଛି ମୋତେ ସୁବିଧା ହୁଏ ମୁଁ ତାକୁ ଆଣେ ଆଉ ମୁଁ ପେଣ୍ଟିଂ କରେ ସେଇଟା ହେଉଛିି ମୁଁ ମୋ କାରିଗରୀ